ଆମ ଘରଟି ଖରସ୍ରୋତା ନଦୀକୂଳରେ ତେଣୁ ଆମେ ଏଠାରେ ମାଛ ଧରିବା କୌଶଳ ମଧ୍ୟ ଜାଣିଛୁ ସେ କୌଶଳ ମଧ୍ୟରେ ଆମେ ସାଧାରଣତଃ ଘରୋଇ ଭାବରେ ଗାଁରେ ମିଳୁଥିବା ଜାଲକୁ ଆମେ ବ୍ୟବହାର କରୁ ଏଇ ଜାଲ ଧରିବା ପାଇଁ ଆମେ ଚାରିଜଣ ଲୋକ ନିଯୁକ୍ତ ହୋଇଥାଉ ଆମ ନଈରେ ବିଭିନ୍ନ ପ୍ରକାର ଦେଶୀ ମାଛ ଆସନ୍ତି ସେଥି ମଧ୍ୟରେ ଛୋଟ ଛୋଟ ଇଲିସି ମଧ୍ୟ ଆସନ୍ତି ଚିଙ୍ଗୁଡ଼ି ମଧ୍ୟ ଆସନ୍ତି ଚୂନା ମାଛ ଆସନ୍ତି ଆମେ ସେହି ମାଛ ଧରିଲାବେଳେ ବହୁତ ଖୁସି ଅନୁଭବ କରୁ ଆଉ ଏଥିରେ ମଧ୍ୟ ଆମେ ଗାଧୋଇବା ସମୟରେ ସବୁଦିନ ପ୍ରାୟ ତିରିଶ ମିନିଟ୍ ଆମେ ଏଥିରେ ବିତାଉ ଏହି ଯେଉଁ ସମୟ ଆମେ ଅତିବାହିତ କରୁ ନଦୀ କୂଳରେ ସେଥିଭିତରେ ଆମେ ମଧ୍ୟ ବନିଶୀ ପକାଉ ଆଉ ବନିଶୀ ଆମେ ସନ୍ଧ୍ୟାବେଳେ ପକାଇଲା ପରେ ତା' ପରଦିନ ସକାଳେ ଆମେ ବନିଶୀ ଉଠାଇଲା ପରେ ଭଲ ମାଛ ସେଥିରେ ଆସିଥାନ୍ତି ଆଉ ସେହି ମାଛ ଧରିବାରେ ଯେଉଁ ଆନନ୍ଦ ଅନ୍ୟ କାମରେ ନଥାଏ ତେଣୁ ଆମେ ଏଥିରେ ବହୁତ ଖୁସି ଅନୁଭବ କରୁ